ଟେକ୍ନୋଲୋଜି କଳା ଶିଳ୍ପ ଏବଂ କଳାକାର ମାନଙ୍କୁ ଆଜି ଉଚ୍ଚ ପ୍ରତିଷ୍ଠିତ କରି ପାରିଛି ଟେକ୍ନୋଲୋଜି ମାଧ୍ୟମରେ ଗ୍ରାମାଞ୍ଚଳର ଛୋଟ ଛୋଟ କଳାକାରମାନେ ସରକାରଙ୍କର ଆଖି ଗୋଚର ହୋଇ ପାରୁଚନ୍ତି ସେମାନେ ଆଜି ଛୋଟ ଛୋଟ କଳାକାରରୁ ପ୍ରତିଷ୍ଠିତ କଳାକାର ହୋଇ ପାରୁଚନ୍ତି ଟେକ୍ନୋଲୋଜି ମାଧ୍ୟମରେ ବିଭିନ୍ନ ପ୍ରକାର ନୂଆପ୍ରକାର ବାଦ୍ୟଯନ୍ତ୍ର ଆଜିକାଲି ପ୍ରତି ଉତ୍ପାଦନ ହେଉଚି ତେଣୁ କଳାକାରମାନେ ତାଙ୍କୁ ସେମାନଙ୍କର କଳା ଦେଖେଇବା ପାଇଁ ସୁବିଧା ହେଉଛି